ମୁଁ ମୋ ଚାକିରୀ କ୍ୟାରିୟର ଭିତରେ ମୁଁ ଗୋଟିଏ ଶିକ୍ଷକ ହେବାକୁ ଚାହେଁ ଏବଂ ଠିକ୍ ଭାବରେ ଶିକ୍ଷା ଦାନ କରି ପିଲାମାନଙ୍କୁ ଠିକ୍ ଭାବରେ ଭବିଷ୍ୟତ ଗଢ଼ିବା ପାଇଁ ଚେଷ୍ଟା କରୁଛି ତେଣୁ ଠିକଭାବରେ ପିଲାମାନଙ୍କୁ ଗଢ଼ି ତାଙ୍କର ଭବିଷ୍ୟତ ଗଢ଼ିବି ଏବଂ ଲୋକଙ୍କ ଲୋକ ମୋତେ କେମିତି ଅଧିକରୁ ଅଧିକ ଭଲପାଇବେ ମୁଁ ସେହି କ୍ୟାରିୟର ବିଷୟରେ ଏବଂ ମୁଁ ମୋର ପରିଶ୍ରମ ଏବଂ ଚେଷ୍ଟା ଜାରି ରଖିଛି ମୁଁ ସବୁ କ୍ଷେତ୍ରରେ ସମସ୍ତ ଲୋକଙ୍କର ଭଲ ଚାହେଁ